ଯଦି ଆମେ କୋବି ତରକାରୀ ପ୍ରସ୍ତୁତ କରୁ ପ୍ରସ୍ତୁତ କରିବା ପୂର୍ବରୁ କିଛି ଜିନିଷ ଆମେ ଆମେ ରୋଷେଇ ପାଖରେ ଆଣି ରଖିଥାଉ ସେସବୁ ସାମଗ୍ରୀ ହେଲା କିଛି ମସଲା କଟା ପିଆଜ ଟମାଟର କୋବି ଆଳୁ ଏହିପରି ଭାବରେ ଆମର ପୂର୍ବରୁ ସେହି ସବୁ ଦିନିଷ ସାମଗ୍ରୀ ଆଣି ରଖି ରୋଷେଇ କାର୍ଯ୍ୟ ଆରମ୍ଭ କରୁ ରୋଷେଇ କାର୍ଯ୍ୟ ତେଲ ପ୍ୟାନ୍ଟିଏ ଗରମ କରି ତେଲ ପକାଇ ତା' ଦେହରେ କିଛି ଫୁଟଣ ଜିରା ପକାଇ ପରିବାକୁ ଭାଜି ଥାଉ ଯାହା ପରବର୍ତ୍ତୀ ସମୟରେ ପିଆଜକୁ ଭାଜି ଆମେ